ହ୍ୟାଲୋ ହଁ ହେଲୋ ମ୍ୟାଡ଼ାମ୍ ଯେଉଁ ଆଗକୁ ହଁ ମ୍ୟାଡ଼ାମ୍ ଗୋଟେ ମିନିଟ୍ ଯେଉଁ ଆଗକୁ ଏକ୍ଜାମ୍ ଅଛି ଆଗକୁ ଆମର ଯେଉଁ ଏକ୍ଜାମ୍ ଅଛି ଅପକମିଙ୍ଗ୍ ଏକ୍ଜାମ୍ ଆସୁଛି ତ ତା ବିଷୟରେ କିଛି କଥା ହେବାର ଥିଲା ମ୍ୟାଡ଼ାମ୍ ତ ସେଇଟା ସେ ହଁ ମ୍ୟାଡ଼ାମ୍ ସବୁ ସରିଯାଇଛି ସିଲାବସ୍ ସବୁ ସରିଯାଇଛି ତ ମାନେ କେଉଁ ଡେଟ୍ରେ ସେଇଟା ଏକ୍ଜାମ୍ ହେବ ଆଉ ତା ଲେସନ୍ ପ୍ଳାନିଙ୍ଗ୍ ସେ ସବୁ ବିଷୟରେ ଟିକେ ଡିସକସ୍ କରିବାର ଥିଲା ହଁ ଠିକ୍ ଅଛି ମ୍ୟାଡ଼ାମ୍ ହଉ ମ୍ୟାଡ଼ାମ୍ ତ ଏକ୍ଜାମ୍ ଆମେ ଖରା ଛୁଟି ପରେ କରିବା ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ଫାଷ୍ଟରେ କୁହନ୍ତୁ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ସବୁ ସରିଗଲାଣି ମ୍ୟାଥ୍ ସିଲାବସ୍ ଠିକ୍ ଅଛି ମ୍ୟାମ୍ ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ମ୍ୟାଡ଼ାମ୍ ଆପଣଙ୍କୁ ଦୁଇଦିନ ଭିତରେ କୋଶ୍ଚିନ୍ ପ୍ରିପ୍ୟାର୍ କରିକି ମୁଁ ଆପଣଙ୍କୁ ଦେଖାଇ ଦେଉଛି ମୁଁ ହାର୍ଡ଼୍ କପିରେ ଆପଣଙ୍କୁ ମୁଁ ଦେଖାଇ ଦେବି ମ୍ୟାଡ଼ାମ୍ ଫାଷ୍ଟ୍ରେ ତ ଆମେ ଟେନ୍ଥ୍ ପିଲାମାନଙ୍କର ପରେ କଲେ ଚଳିଥାନ୍ତା ତ ଫାଷ୍ଟ୍ରେ ଆମେ ସିକ୍ସ୍ ସେଭେନ୍ ପିଲାମାନଙ୍କୁଠୁ ଷ୍ଟାର୍ଟ କରିବା ତ ସିକ୍ସ୍ ସେଭେନ୍ଥ୍ ଏଇଟ୍ ଏତିକି ଏତିକି ତିନିଟା କ୍ଲାସ୍ର ଫାଷ୍ଟ୍ରେ ଏକ୍ଜାମ୍ କରିକି ନାଇନ୍ ଟେନ୍ର ପରେ ତାଙ୍କର ସରିକି ପରେ ଆଙ୍କର କଲେ ଠିକ୍ ଥାନ୍ତା ମ୍ୟାଡ଼ାମ୍ ଠିକ୍ ଅଛି ହଁ ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍ ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ଦୁଇଦିନ ଭିତରେ କୋଶ୍ଚିନ୍ ପ୍ରିପ୍ୟାର୍ କରିକି ଆପଣଙ୍କୁ ଦେଖାଇ ଦେବି ମ୍ୟାଡ଼ାମ୍ ହଉ ଠିକ୍ ଅଛି ନମସ୍କାର ମ୍ୟାଡ଼ାମ୍